ଆମର ବଲାଙ୍ଗୀର ଡିଷ୍ଟ୍ରିକ୍ରେ ନରସିଂହନାଥ ବୋଲି ଗୋଟିଏ ଜାଗା ଅଛି ଗୋଟେ ମନ୍ଦିର ଅଛି ସେ ମନ୍ଦିରଟା ହେଉଛି ଶ୍ରୀ ହନୁମାନ ଓ ରାମଙ୍କର ଜାଗା ସେ ରାମ ସେଇଠି ପୂଜା କରୁଥିଲି ସେ ନରସିଂହ ଭଗବାନଙ୍କୁ ସେଥିପାଇଁ ସେ ଜାଗାର ନାଁ ନରସିଂହନାଥ ଦିଆଗଲା ସେଇଠି ଗୋଟେ ମନ୍ଦିର ଅଛି ସେଥିରେ ଆଗ କାଳରେ ନରସିଂହ ଭଗବାନଙ୍କୁ ସବୁ ପୂଜା କରୁଥିଲେ ସେ ରାମ ଭଗବାନଙ୍କୁ ପୂଜା କରୁଥିଲେ ସେ ଜାଗାରେ ଅବସ୍ଥିତ ଆମ ବଲାଙ୍ଗୀର ଜିଲ୍ଲାର ନୃସିଂହନାଥ ସବୁ ପ୍ରସିଦ୍ଧ ଅଟ ଅଟେ